ଖାଦ୍ୟ ହେଉଛି ମଣିଷ ସମାଜର ବା ଯେଉଁମାନେ ଜୀବନ ନିର୍ବାହ କରୁଛନ୍ତି ସେମାନେ ଜୀବନ ଧାରଣ କରିଛନ୍ତି ସେମାନେ ରୋଷେଇ ବା ଖାଦ୍ୟ ହେଉଛି ତାଙ୍କର ମୁଖ୍ୟ ଖାଦ୍ୟ ବିନା ଯେ କେହି ପ୍ରାଣୀ ବଞ୍ଚିବା ସମ୍ଭବ ନୁହେଁ ତ ମନୁଷ୍ୟମାନେ ନିଜେ ରୋଷେଇ କରିଥାନ୍ତି ବିଭିନ୍ନ ପ୍ରକାର ଖାଦ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମଧ୍ୟ ତାଙ୍କର ପ୍ରୟୋଜନ ହେଇଥାଏ ତ ମାନବ ସମାଜ ନିତିଦିନ କିଛି ନା କିଛି ନୂଆ ନୂଆ ପ୍ରକାର ଖାଦ୍ୟର ସ୍ୱାଦ ଚାଖିଥାଏ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ନିଜେ ପ୍ରସ୍ତୁତ କରିଥାଏ ତ ଆମେମାନେ ସାଧାରଣତଃ ଆମମାନଙ୍କ ଘରେ ମାଁ ମାନେ ହିଁ ଏ ସବୁ ଦାୟିତ୍ୱର ମୁଖ୍ୟ ଭୂମିକାରେ ଥାଆନ୍ତି ରୋଷେଇ ବାସ ଦାୟିତ୍ୱରେ ତ ଆମେମାନେ ବା ଆମ ରୋଷେଇ ଘରେ ନିତିଦିନ ଧଣିଆ ପତ୍ର ପୁଦିନା ପତ୍ର ଭୃସଙ୍ଗ ପତ୍ର ଲେମନ୍ଗ୍ରାସ୍ ଇତ୍ୟାଦି ବ୍ୟବହାର କରାଯାଏ ଯେପରି ଉଦାହରଣ ଧନିଆ ପତ୍ର ଶୀତ ଦିନରେ ଧନିଆ ପତ୍ରର ମିଳିବା ସ୍ୱାଭାବିକ କଥା ଏବଂ ଧଣିଆ ପତ୍ର ଶୀତ ଦିନରେ ହିଁ ସବୁଆଡ଼େ ପ୍ରୟୋଜନ ଭିତ୍ତିକ ହୋଇଥାଏ ବା ଉପଲବ୍ଧ ହୋଇଥାଏ ସୁବିଧା ମୂଲ୍ୟରେ ମଧ୍ୟ ମିଳିଥାଏ ତେଣୁ କରି ଧନିଆ ପତ୍ର ସବୁ ତରକାରୀ ଉପରେ ଛିଞ୍ଚାଯାଏ ଏପରି ପୁଦିନା ପତ୍ର ପୁଦିନା ପତ୍ର ବିଭିନ୍ନ ପ୍ରକାର ଚଟଣୀ କରି ବିଭିନ୍ନ ପ୍ରକାର ଇତ୍ୟାଦି ଫାଷ୍ଟଫୁଡ଼୍ ଆଦିରେ ଲଗାଇ ଖାଇବାକୁ ଭଲ ଲାଗିଥାଏ ଭୃସଙ୍ଗ ପତ୍ର କହିବାକୁ ଗଲେ ଆମର ସକାଳ ଜଳଖିଆ କଥା ମନେ ପଡ଼େ ବିଭିନ୍ନ ପ୍ରକାର ଜଳଖିଆରେ ଭୃସଙ୍ଗ ପତ୍ର ମଧ୍ୟ ପ୍ରୟୋଜନ ହୋଇଥାଏ ତ ଏଇ ସବୁର ଆବଶ୍ୟକତା ରୋଷେଇ ଘରେ ନିହାତି ଭାବରେ ରହିଛି ସାଧାରଣତଃ ମୁଁ କହିବି ଯେ ମୁଁ ନିଜେ ଆମ ବଗିଚାରେ ଧନିଆ ପତ୍ର ପୁଦିନା ପତ୍ର ଲେମନ୍ ଏଇ ସବୁ ଆଦି ଚାଷ କରିଛି ତ ନ୍ୟା ନେଚର୍ରୁ ପ୍ରାପ୍ତ ଜିନିଷ ମଧ୍ୟ ଦେହ ପାଇଁ ବହୁତ ବଢ଼ିଆ ଏବଂ ମୂଲ୍ୟବାନ ଅତି ଲାଭଦାୟକ ଯାହାକି କିରାନୀ ଜିନିଷରେ ନଥାଏ ତ ଏଇ ସବୁ ଜିନିଷ ରୋଷେଇ ଘରେ ପ୍ରୟୋଜନ ହେବା ସହିତ ମୁଁ ନିଜେ ମଧ୍ୟ ଏହାକୁ ଆମ ବଗିଚାରେ ଲଗାଇଛି